ଆଉ ମିଶ୍ର ବାବୁ ତମର୍ ଦୁକାନରୁ ଦୁଇ ଦିନ୍ ତଳେ ଗୁଟେ ଯେନ୍ ସ୍ପୋର୍ଟ ସୁ ନେଇଥିଲି ବଢ଼ିଆଁ ଲାଗ୍ଲା ହୋ ପୁରା ଫିଟିଂ ହେଉଛେ ଆର୍ ବଢ଼ିଆଁ ତାର୍ କଲର୍ ବି ମସ୍ତ ଦିଶୁଛେ ଯେନ୍ଟାକି ମୋର୍ ସାଙ୍ଗ୍ମାନେ ଦେଖଲେ ଯେ କେନ୍ନୁ ଆଣି ବୋଲି ବହୁତ ପଚାରିଲେ ଆଉ ତାର ଦାମଟା ବି ବଢ଼ିଆଁ ଥିଲା ଆଜ୍ଞା